ଏଇଟା ଯେନ୍ ମେଣ୍ଟ ସରକାର କରୁଛି ସେଇଟା ଗୋଟେ ବହୁତ ଖରାପେ ମେଣ୍ଟ ସରକାର କଲେ ଓଡ଼ିଶାର ରାଜନୀତି କିଛିି ନି ରହେ ନ ସେଥିର୍ ଲାଗି ଇ ମାନେ ଆଗରୁ କାଣା କାଣା ମୁକାବିଲା କରି କରି ମେଣ୍ଟ ସରକାର ଦୁଇଜଣ ମିଶିକରି ସ୍ଥାୟୀ ହିସାବେ ଆମେ ରାଜନୀତି କର୍ମୁଁ ବୋଲି ଭାବୁଛନ୍ ବାକି ସେଇଟା ଓଡ଼ିଶାରେ ସେଇଟା ହେଇନିପାର୍ବୋ ଏହା ହେଲା ଯେ କି ବଲେ ଇ ଯଦି ମେଣ୍ଟ ସରକାର୍ ହେଇ ଗଲା ବଲେ ଦୁଇଟା ତ ମିଶି କରି ରହିଗଲେ ମିଶିକରି ରହେବାର୍ ଦ୍ୱାରା ତାଙ୍କର ଯେଉଁ ରାଜନୀତି ସିଷ୍ଟମଟା ଅଛେ ସେ ସିଷ୍ଟମ ହିସାବେ ସେ ସେତାକେ ଏଇଟା ନେଇ କହିପାରେ କି ଇଟାକେ କହିନିପାରେ କହାର ବିରୋଧରେ କେହି ନି କରନ୍ ସେଥିର୍ ଲାଗି ସେମାନେ ମେଣ୍ଟ ସରକାର ନେଇ କରି କରି ତାର୍ ଠିକ୍ ଯିଏକି ଆମର ଓଡ଼ିଶାକେ ଚଲେ ପାର୍ବା ସେନ୍ତା ଲୋକେ ଆମେ ବାଛି କରି ଗୁଟେ ଇଟା କଲା ଭଲ ଲାଗ୍ବ ଆଲ ଏ ମନା କେ ସେ ମେଣ୍ଟ ସରକାର କରି କରି ସମ୍ପୂର୍ଣ୍ଣ ଭୁଲେ ତା'ର ସେଇଟା ନି କରିଗଲେ ନି କରିବି ଠିକ୍ ଲୋକମାନଙ୍କୁ ଯଦି ତାଙ୍କର ପଦବିମାନ ଦେ କରି ଏଇଟା କରିବେ ଆଉ ଟିକେ ଭଲେ ତା'ରପରେ ରାଜନୀତିଟା ଗୁଟେ ତାଙ୍କର ବୁଝାମଣା ଭିତରେ ଠିକ୍ ହେଲେ ଠିକ୍ ହେସି ସବୁ ଦଲକେ ଯଦି ମିଶି ବୋଲିକରି କାମ କରିବେ ବଲେ ସେଇଟା ଆହୁରି ଭଲେ କାଣା ହଉଛେ ରାଜନୀତିଟା ତାଙ୍କର ଭିତରେ ଭିତରେ ଝଗଡ଼ା ଲାଗି କରି ଏଇଟା କରି କରି ସେଇଟା ଏଇଟା କରଛନ୍ ତାର୍ ପରେ ଟିକେଟ୍ ଦେଲା ବଲେ ବି ବହୁତ ଅଶାନ୍ତିରେ ଲୋକ ରହୁଛନ୍ ଡେଗା ଡୁଗି କରୁଛନ୍ ରାଜନୀତି କାଣା ସେମାନେ ଜାନୁଛନ୍ ବି ଆଉ ତା'ର ପରେ ବି ସେମାନେ ଇଲେକ୍ସନଟା ସରିଗଲେ କି ଆର୍ କି କାହାର ନେସି ତା'ର ହିସାବେ ସେ ସେ ଯାର୍ ହିସାବେ ସେ ରହି କରି ଏଇଠା କରୁଛନ୍ଁ ଆମମାନେ ଚେଁବାର ଯେ ସେମାନେ ଉଠିିକରି ତାମାନେ ବି କରୁନ୍ ଦେଖନ୍ ସମ୍ କୁ ଦେଖନ୍ ସମ୍ନା ବି ଟା କରବେ ଆଉ ଯ ବତର ମାନଙ୍କୁବି ଦେଖିକରି ଇଟା କରନ୍ ସାମୁକାଟା କଲା ପରେ କେନ ଆଉ ଗୋଟେ ରାଜନୀତି ରାଜନୀତି ଭଳିଆର ହେବା ସବୁକିଛି ଠିକ୍ ହିସାବେ ଯଦି କଲେ ଠିକ୍ ରହବା ଏହାତିତ ତାଙ୍କର ଭିତରେ ଭିତରେ ଗୋଟେ କରି ଏଇଟା କରିନ ଭିତରେ ଭିତରେ ମେଣ୍ଟ ସରକାର ତାଙ୍କର କରି କରି ଜଣ ଠିକ୍ ଭାବରେ ସେମାନେ ଏଇଟା ନି କରବାର୍ ସେଥିର୍ ଲାଗି ଗୁଟେ ପବ୍ଲିକ୍ ତାର୍ ମାନେ ଉଦାସ ତା'ରପରେ ସେମାନେ କିଏ କାହାକେ ଏଇଟା ଦେଖା ସାକ୍ଷାତ ଜିତି ଗଲା ପରେ ଯିଏ ଯାର୍ ହିସାବରେ ରହିଲା ସେଇଟା କଲା ହଁ ଭାବି କରି ଏନ୍ତା କରଛନ୍ତି ଯେନେ ପବ୍ଲିକ୍ ଭୋଟ ଦେ କରି ଜତିସେ ସେମାନେ ନେକ୍ସଟ ନି ଯେନେ ପବ୍ଲିକ୍ କାଣା କରିପାର୍ବ ପବ୍ଲିକ୍ ହାତେ ସବୁ ରହଲା ତାକର ସେ ବୁଝାମଣାଟା ଗୋଟେ ପ୍ରକାର ଠିକ୍ ରହଲା ସବେ ଜନ୍ତା ବି ଠିକ୍ ରହିବେ ସେ କଥା ମନୁଷ୍ୟ କିହି ବୁଝବାର୍ ନି କିଛି ନି ତ ବହୁତ ଦୁଃଖର କଥା ହେତାବି ଯେ ପବ୍ଲିକ୍ ଜିତେ କରି ଜିତାସି ହେଲେ ପବ୍ଲିକ୍ କେ ସେମାନେ ଦଆ କରି ଯେନ୍ ପଲଉଛନ ସେଇଟା ଗୋଟେ ସମ୍ପୂର୍ଣ୍ଣ ଭଲ ପବ୍ଲିକ କାଣା ଡିମାଣ୍ଡ କରୁଛେ କାଣା କରୁଛେ ସେଇଟା କିଏ ବୁଝିବା ଦରକାର୍ ପବ୍ଲିକର ଆମର ଜଣି ତା କର କାଣା ଡିମାଣ୍ଡ ଅଛେ କି ରାସ୍ତା ହେଲା କାଣା ନାହିଁ କାଣା ସେଇଟା ବୁଝିିକରି ଇଠା ପତେ ତାର୍ ପରେ ସେମାନେ ଆସିକରି ସେଇଟା କେ ଏଇଟା କଲେ ଭୋଟର ମାନେ ବି ଗୋଟେ ଖୁସିରେ ରହେତେ